ଲୋକମାନେ ଚାଷ ବାସ ବି କରନ୍ତି ହସ୍ତତନ୍ତ୍ର ବି କରନ୍ତି ବୟନ ଶିଳ୍ପ ବି ଅଛି ଲୋକ ମାନେ ବାହାରେ ଯାଇକି ଚାକିରି ବି କରନ୍ତି କମ୍ପାନୀ ବି ଅଛି କମ୍ପାନୀରେ ବି ଲୋକ ଅଛନ୍ତି ବାହାର ରାଜ୍ୟ ରେ ବି ଯାଇକି ଲୋକମାନେ ରହିକିନା ଚାକିରି କରନ୍ତି